ଜିଲ୍ଲାରେ ଶିକ୍ଷା ନିଯୁକ୍ତି ନେତୃତ୍ୱ ନେତୃତ୍ୱ ଦୃଷ୍ଟିରୁ ଯୁବକମାନଙ୍କୁ ସମ୍ମୁଖୀନ ହେଉଥିବା ଯୁବ ବିକାଶ ଯୁବ ବିକାଶ ପିଢ଼ିମାନଙ୍କୁ ଯେପରି ଭାବରେ ନେତୃତ୍ୱ ନେତୃତ୍ୱ ଦିଆଯାଉଛି ତାପରେ ପ୍ଲେସ୍ମେଣ୍ଟ ପ୍ଳେସ୍ମେଣ୍ଟ ଲିଙ୍କ୍ ତାଲିକା ହେଉଛି ଯେପରି ଭାବରେ ଆମ ଆମ ରାଜ୍ୟରେ ବା ଓଡ଼ିଶାରେ ନୂଆ ପିଲାମାନଙ୍କୁ ଯେପରି ଭାବରେ ଯଦି ଯଦି ଯଦି ଚାକିରି ଦିଆଯିବ ତା'ହେଲେ ଅଲଗା ପିଲାମାନେ କ'ଣ କରିପାରିବେ ତା'ହେଲେ ତ ସେମିତି କିଛି ହେବନିନା ସମସ୍ତଙ୍କୁ ସେମ୍ ଭାବେ ଚାକିରି ଚାକିରି ଦିଆଯାଇପାରିବ ଏବଂ ତାହା ସମସ୍ତିଙ୍କୁ ଏହାକୁ ପଡ଼ିବ